ଆମର୍ ଗାଁନ ସବୁଆଡ଼େ ତ ଡ୍ରେନେଜ୍ ବ୍ୟବସ୍ଥା ନାଇନ୍ ଯେନ୍ ଯେଗା ମାନେକେ ଡ୍ରେନେଜ ବ୍ୟବସ୍ଥା ଅଛେ ବହୁତ କଦର୍ଯ୍ୟ ଆବର୍ଜନା ପଲିଥିନ୍ ଜରି ମହିଳାମାନେ ପକେଇ ଦଉଛନ୍ ତା'ର୍ ସାଙ୍ଗେ ସାଙ୍ଗେ ଛୋଟ୍ ଛୋଟ୍ ଛୁଆମାନଙ୍କ ମଇଳା କିଏ ସିଏ ଡ୍ରେନ୍ ନହେଇ ପକେଇ ଦଉଛନ୍ ଫଳରେ ବର୍ଷା ଦିନ ପାଏନ୍ ଯାଇନପାରେ ଆର୍ ସେଥିର ଲାଗି ବହୁତ ଖରାପ ଲାଗ୍ସି ତାର୍ ଉନ୍ନତି କରିବାର୍ କଥା ଡ୍ରେନ୍ଟା ଚଉଡ଼ା ହବାର୍ କଥା ଆଉ ତାର୍ ଗତିଟା ସ୍ପିଡ଼୍ ଥିବାର୍ କଥା ଯେ ସେ ପାଏନ୍ଥି ସେ ମଇଳା ମାନ୍କେ ବୋହି କରି ନେଇ ପାର୍ବା କଥା ଆଉ ସବୁଠାରୁ ବଡ଼୍ କଥା ହେଲା ଯେ ଲୋକମାନେ ସଚେତନ୍ ହବାର କଥା ଆଉ ମଇଳା ଆବର୍ଜନା ଗୁଡ଼ାକ ଡ୍ରେନ୍ରେ ନପାକେଇବାର କଥା ଏଇଟା ହେଲେ ହିଁ ବଡ଼୍ ତାର୍ ଉନ୍ନତି ହେଇ ପାର୍ବା